ହିନ୍ଦୁ ଧର୍ମରେ ମୁଖ୍ୟ ହେଉଛି ଯୋଗାସନ ବ୍ୟାୟାମ ପ୍ରତ୍ୟେକ ଦିନ ସକାଳୁ ମୁଁ ଉଠିବା ଦ୍ୱାରା ଆଗ କିଛି ସମୟ କୋଣସି କିଛି ଖଣ୍ଡେ ଦୂର ଯିବା ଆସିବା କରିଥାଏ ଯାହାଫଳରେ କି ମୋ ଶରୀରର ସମୃଦ୍ଧି ଘଟିଥାଏ ଏବଂ ଆସିବା ପରେ ଯୋଗାସନରେ ବସେ ଯୋଗାସନ କରିବା ଦ୍ୱାରା ମୋର ମାନସିକ ସ୍ତରରେ ସ୍ଥିରତା ଆସିଥାଏ ଏବଂ ଶାନ୍ତି ବି ଫେରି ଆସିଥାଏ